ଆମ ଯାଜପୁର ଜିଲ୍ଲାରେ ଯେକୌଣସି ଖବର ହୁଏ ଆମ ଗାଁରେ ଥରେ ଗୋଟିଏ ଘର ପୋଡ଼ିଯାଇଥିଲା ଆମେ ରିପୋର୍ଟରବାଲାଙ୍କୁ ଡାକି କଳିଙ୍ଗ ଟିଭି ଓଟିଭି ନ୍ୟୁଜ୍ ଏଇଟିନ୍ ଓଡ଼ିଶା ଆଉ ଖବର କାଗଜ ବାଲା ପ୍ରମେୟ ପ୍ରଜାତନ୍ତ୍ର ସମ୍ବାଦ ଏସବୁ ଡାକି ଆମେ ରିପୋର୍ଟ କରିଥିଲୁ ସେମାନେ ରିପୋର୍ଟ କରି ଟିଭିରେ ଦେଖାଇଥିଲେ ଦେଖାଇଲା ପରେ ସେ ବି ଦୁଇଜଣ ଲୋକ ମରିଯାଇଥିଲେ ସେ ଲୋକମାନଙ୍କୁ ବି ସରକାରୀ ଅନୁଦାନ ଦିଆଯାଇଥିଲା